ଗଣମାଧ୍ୟମ ମାଧ୍ୟମରେ ଓଡ଼ିଆ ଭାଷାକୁ ଆମ ବେଶ୍ ଭଲ ଭାବରେ ଜାଣିପାରୁ ଗଣମାଧ୍ୟମ ମାନେ ହେଉଛି ଟେଲିଭିଜନ୍ ରେଡ଼ିଓ ଖବରକାଗଜ ଇତ୍ୟାଦି ଯେପରି ଆମେ କୌଣସି ରାସ୍ତାରେ ହେଉ ବା ଘରେ ଯାହାବି ଆମ ଦୈନନ୍ଦିନ ଜୀବନରେ ଘଟିଥାଏ ତାହା ଗଣମାଧ୍ୟମ ମାଧ୍ୟମରେ ଜାଣିପାରୁ ଯେମିତି ଯଦି କୌଣସି କବିତା ଗପ ବା ପ୍ରବନ୍ଧ ଆମେ ଆମ ମାତୃଭାଷାରୁ ଲେଖିଥାଏ ଯେପରିକି ଗପଗୁଡ଼ିକ ଲେଖି ଆମେ ଖବର କାଗଜ ମାଧ୍ୟମରେ ପଠାଇଥାଉ ଯାହା ସମସ୍ତେ ଜାଣିପାରନ୍ତି ଆଉ ମଧ୍ୟ ଆମେ ଆମ କବିତାଗୁଡ଼ିକ ମଧ୍ୟ ଖବର କାଗଜରେ ଓ ରେଡ଼ିଓ ମାଧ୍ୟମରେ ଦେଶବାସିୀଙ୍କୁ ଜଣାଇଥାଉ ଟେଲିଭିଜନ୍ରେ ମଧ୍ୟ ଆମେ ବିରତି ମଧ୍ୟ ପ୍ରଚାର କରିଥାଉ ଯାହା ଫଳରେ ତାହା ଏକ ବ୍ୟବସାୟ ଭଲି ଆମେ ତା'ର ଅର୍ଥ ମଧ୍ୟ ପାଇପାରୁ